ବୃହତ ଚାଷୀର ବ୍ୟବସାୟ ତା'ର ପ୍ରତିଯୋଗିତା ବଡ଼ ଆକାର କ୍ଷୁଦ୍ର ଚାଷୀ ଛୋଟ କମ୍ ଜମିରେ ସେ ଚାଷ କରେ ଆଉ କମ୍ କମ୍ ପରିମାଣରେ ଘର ନିଜର ପୋଷଣ କରିପାରେ ସେଥିପାଇଁ କ୍ଷୁଦ୍ର ଚାଷୀ ଆଉ ଯାହାର ବେଶୀ ବେଶୀ ଚାଷ କରେ ଯିଏ ତାକୁ ବୃହତ ଚାଷୀ କୁହନ୍ତି ବୃହତ ଚାଷୀ ଆଉ କ୍ଷୁଦ୍ର ଚାଷୀ ମଧ୍ୟରେ ସେ ସେ ବୃହତ ଚାଷୀ ପାଖରୁ ଆମେ ଯେଉଁ ଶିଖିଥାଉ ସେଇଟା ଆମେ ଯେଉଁ କାମ କରୁୁ ସେଇଟା କ୍ଷୁଦ୍ର ଚାଷୀ